ମୁଁ ସୃଷ୍ଟି କରିଥିବା ସବୁଠାରୁ ଚ୍ୟାଲେଞ୍ଜିଙ୍ଗ୍ ପେଣ୍ଟିଙ୍ଗ୍ ହେଉଛି ଝୋଟି ଆମ ଓଡ଼ିଶାରେ ଘରେ ଘରେ ମାଣବସା ଗୁରୁବାର କିମ୍ୱା କେତେକ ପର୍ବପର୍ବାଣି ଦିନ ଆମ ଘରମାନଙ୍କରେ ଝୋଟି ଚିତା ପକା ଯାଇଥାଏ ଏବଂ ସେହି ଝୋଟି ଚିତାକୁ ମୁଁ ନେଇ ମୁଁ ଚିତ୍ର ଆଙ୍କିଥିଲି ସେହି ଝୋଟି ଚିତ୍ରଟି ମୋ ପାଇଁ ଚ୍ୟାଲେଞ୍ଜିଙ୍ଗ୍ ମଧ୍ୟ ଥିଲା ଏହି ଚିତ୍ରଟି ମୁଁ ମୋର ଅଭିଜ୍ଞତାରୁ ମଧ୍ୟ ଶିଖିଥିଲି